ଆଜ୍ଞା ନମସ୍କାର କିଏ କହୁଥିଲେ ଆଜ୍ଞା କୁହନ୍ତୁ ହଁ ହଁ ଆଗକୁ ସ୍କୁଲରେ ଗୋଟେ ବାର୍ଷିକ ଖେଳ ପ୍ରତିଯୋଗିତା ହେବାର ଅଛି ହଁ ପ୍ରାୟତଃ ଖେଳ ପ୍ରତିଯୋଗିତା ଅଛି ଯେଉଁ ଦଉଡି ଡିଆଁ ଖେଳ ଅଛି ଖୋ ଖୋ ଖେଳ ଅଛି ଝିଅମାନଙ୍କ ପାଇଁ ବେଡ଼ମିଣ୍ଟନ ଖେଳ ଅଛି ପୁଅମାନଙ୍କ ପାଇଁ କ୍ରିକେଟ ଖେଳ ଅଛି ଫୁଟବଲ ଖେଳ ଆଛି ଭଲିବଲ ଖେଳ ଅଛି ଗଣିତ ଦୌଡ ଅଛି ଆଉ ଦୌଡ ପ୍ରତିଯୋଗିତା ଶହେ ମିଟର ଦୁଇ ଶହ ମିଟର ଚାରି ଶହ ମିଟର ଆଉ ଗୋଟିଏ ତାଙ୍କର ଅଛି ଯେଉଁଟା କି ଦୌଡ ପ୍ରତିଯୋଗିତା ହେବ ପୁରା ଗୃପ ଚାରି ଜଣ ପିଲା ଗୋଟିଏ ଟିମରେ ରହିକି ତାଙ୍କର ଦୌଡ ପ୍ରତିଯୋଗିତା ବି ହେବାର ଅଛି ଆଉ ବିଭିନ୍ନ ପ୍ରକାର ଛୋଟ ମୋଟ ପ୍ରତିଯୋଗିତା ଅଛି ଯେଉଁଟା କି ଲଙ୍ଗ ଜମ୍ପ ହାଇ ଜମ୍ପ ସେସବୁ ମଧ୍ୟ ରହିଛି ହଁ ସେ ପ୍ରାୟତଃ ଭଲ ଖେଳେ ତାର ଦୌଡରେ ବହୁତ ଭଲ ଦୌଡ଼ାଦୌଡ଼ି ଭଲ କରିପାରିବ ଦୌଡ ପ୍ରତିଯୋଗିତା ନେଲେ ସେ ଭଲ ଖେଳିପାରିବ ହଁ ମୋ ଜାଣିବାରେ ସେ ବହୁତ ଖେଳରେ ବହୁତ ଇଚ୍ଛା ଅଛି ଯେମତି ଆପଣଙ୍କ ସାନ ଝିଅଠୁ ବହୁତ ଭଲ ବି ଖେଳାଖେଳିରେ ମନ ଅଛି ମୁଁ ଯେତିକି ଦେଖୁଥିଲି ହଁ ତ ଶୁଭମ କୁ କୁହନ୍ତୁ ନ ହେଲେ ସେ ଦୌଡ ପ୍ରତିଯୋଗିତାରେ ବି ନେଉ ଆଉ ଭଲିବଲରେ ବି ନେଉ ଆଉ ଫୁଟବଲ ଖେଳ ନେଉ କ୍ରିକେଟ ଖେଳରେ ବି ନେଉ ଯାହାକି ସେଇଟା ବାହାରକୁ ସ୍କୁଲ ଫୁଲ ଯଦି କିଛି ହେଇପାରିବ ସ୍କୁଲରୁ ବାହାର ରାଜ୍ୟ ରାଜ୍ୟ ଭିତରେ ବି କିଛି ହେଇପାରିବ ତା ର ଟିକେ ଦୌଡ ପ୍ରତିଯୋଗିତା ଅଛି କ୍ରିକେଟ ସେ ସବୁର ତା ର ବହୁତ ଭଲ ଅଛି ମୁଁ ଯେତିକି ଦେଖୁଥିଲି ତା ର ଆଉ ସେ କରି ବି ପାରିବ ମୋର ବିଶ୍ୱାସ ଅଛି ସେ କରି ବି ପାରିବ ତା ର ତ ଠିକଠାକ ଆସୁଛି କିନ୍ତୁ ତାକୁ ଆଉଥରେ ପ୍ରାକ୍ଟିସ ଦରକାର ଯେମିତି ଘରେ ତାକୁ ଟିକେ କୁହନ୍ତୁ କି ଘରେ ବସିକି ଏ ଦୌଡ଼ ପ୍ରତିଯୋଗିତା ପାଇଁ କରିବ ଟିକେ ଅଧିକ ବାଟ ଯେମିତି ଚାଲିବ ଟିକେ ଘରେ ଚେଷ୍ଟା କରୁ ସେଥିପାଇଁ ବି ସେ ତାକୁ ଦେଖିଲେ ଲାଗୁଛି ଟିକେ ଅଭ୍ୟାସ ଅଛି କିନ୍ତୁ ସେ ଟିକେ ଅଳସୁଆ ହେଇଯାଉଛି ପିଲାର ଅଛି କିନ୍ତୁ ତାକୁ ଆଉଟିକେ ପ୍ରାକ୍ଟିସ ଦରକାର ତାକୁ ଭୋକ ଲାଗୁଥିଲେ ହଁ ଠିକ୍ ଅଛି ଆଉ

ହଁ ଠିକ୍ ଅଛି ଆପଣ କାଲି ଆସନ୍ତୁ ଦେଖାକରନ୍ତୁ